ମୁଁ ଗୋଟିଏ ସୁ କିଣିଥିଲି ବା ସୁ କିଣିଥିଲି ଏବଂ ପାଞ୍ଚଶହ ଟଙ୍କା ଦେଇ କିଣିଥିଲି ଛଅ ମାସ ପାଇଁ ଗ୍ୟାରେଣ୍ଟି ଥିଲା ବାଟ ଏବେ ବର୍ଷେ ହେଇଗଲାଣି ସେଇ ସୁ'ର କଲର୍ ଏବଂ କୌଣସି କିଛି ବୁଟ୍ କିଛି ଖରାପ ଏବଂ କିଛି କଲର୍ ଫେଡ଼୍ ମଧ୍ୟ ହେଇନି ଏବଂ ଏହି ବୁଟ୍ ପିନ୍ଧିଦେବା ପାଇଁ ବହୁତ କମ୍ଫର୍ଟେବଲ୍ ଲାଗେ ଏବଂ ଏହି କମ୍ପାନୀକୁ ମୁଁ କହିବି ଏଇଭଳିଆ ବୁଟ୍ ମଧ୍ୟ ସବୁଦିନ ପ୍ରଡ଼କ୍ଟିଭିଟି କରନ୍ତି ଏବଂ ଧନ୍ୟବାଦ